ମୋର ମନେଥିବା ପାଞ୍ଚଟା ତାରିଖ ହେଲା ବାର ଏପ୍ରିଲ୍ ଦୁଇହଜାର ସତର ପନ୍ଦର ଅଗଷ୍ଟ ଦୁଇହଜାର ଉଣେଇଶ ତେର ସେପ୍ଟେମ୍ବର ଦୁଇହଜାର ଅଠର ପାଞ୍ଚ ଫେବୃଆରୀ ଦୁଇହଜାର ବାଇଶ ଛଅ ଜୁନ୍ ଦୁଇହଜାର ଏକୋଇଶ